ହଁ ମ୍ୟାଡ଼ାମ୍ କୁହନ୍ତୁ କ'ଣ କହୁଥିଲେ ଆମର ତ ଶାଢ଼ୀ ଏପଟେ ବିଭିନ୍ନ ପ୍ରକାର ଆମର ତ ଜାଣୁଥିବ ହାତବୁଣା ଶାଢ଼ୀ ଗୁଡ଼ାକ ଯୋଉଟାକି ଆମର ବେଶୀ ଦାମ୍ ଟିକିଏ ପଡ଼େ ଆଉ ଯେହେତୁ ଆମର ହାତବୁଣା ତା'ପାଇଁ ଟିକିଏ ଦାମ୍ ବେଶୀ ପଡ଼େ ଆପଣ କ'ଣ ନେବେ କେତେ ଖଣ୍ଡ ନେବେ କହୁନାହାନ୍ତି ହଁ କପଡ଼ା ମଧ୍ୟ ଅଛି ଆଉ ଶାଢ଼ୀ ମଧ୍ୟ ଅଛି ଆପଣ ଯଦି ଚାହିଁବେ କେତେ ଦାମ୍ ଭିତରେ ନେବେ ଆମର ତ ଜାଣିଛନ୍ତି ଏ ସବୁ ନିଜେ ଆମେ ନିଜେ ବୁଣୁଛୁ ନିଜ ପାଇଁ କେତେ ପରିଶ୍ରମ କରିବାକୁ ପଡ଼ୁଛି ତା'ପାଇଁ ଟିକିଏ ଅଧିକା ଦାମ୍ ଦେବାକୁ ପଡ଼ୁଛି ଆପଣ ଟିକିଏ ସେଇ ଅନୁସାରେ ଯୋଉ କେତେ ଖଣ୍ଡ ନେବେ କ'ଣ ନେବେ କହିଲେ ଆମେ ତିଆରି କରିକି ଆପଣ ଅର୍ଡ଼ର୍ ଦେଇ ଦିଅନ୍ତୁ ଆମେ ତିଆରି କରିକି ଦେବୁ ସବୁ ଆମେ ହାତରେ ବୁଣୁଛୁ ଆମର ତ ଯଦି ପାଟ ନେବେ ଆମର ବାର ହଜାରରୁ ଆରମ୍ଭ ପାଟର ଦାମ୍ ଆଉ ଆପଣ ସେଇ ଅନୁସାରେ ଆପଣ ଯଦି କିଛି ଆଡ଼ଭାନ୍ସ କରିବେ ଆଉ ଅର୍ଡ଼ର୍ ଦେବେ ଆମେ ତିଆରି କରିକି କହିବେ ଯଦି ଆପଣଙ୍କ ପାଖରେ ମଧ୍ୟ ପହଁଞ୍ଚେଇ ଦେବୁ ଆଉ ଯେହେତୁ ନିଜେ ବୁଣୁଛୁ ତା ପାଇଁ ତ ବୁଣିବା ପାଇଁ ଟାଇମ୍ ଦରକାର୍ ସମୟ ସବୁଥିରେ ଦରକାର୍ ଆପଣ କହିଲେ ଆମେ ନେଇକି ପହଁଞ୍ଚେଇବୁ ଆମର ତ ଏଇ ଦୁଇ ତିନି ଖଣ୍ଡ ରହିଥିବ କାରଣ ଆମକୁ ଯଦି ଆମେ ନିଜେ ତିଆ ବୁଣୁଛୁ ନା ସେଇଥିପାଇଁ ଆମକୁ ଯୋଉମାନେ କୁହନ୍ତି ବୁଣି କି ରଖିଦେବ ଆମର ବିକ୍ରି ହେଇପାରିବନି ଆମକୁ ତ ସେଥିପାଇଁ ଅସୁବିଧା ହୁଏ ସେଇଥିପାଇଁ ଆପଣ କହିଲେ ମାସେ ଅଛି ଆମେ ତେୟାର୍ କରି ବୁଣିକି ଆପଣଙ୍କୁ ଆରାମରେ ଦେଇପାରିବୁ ଆପଣ ଯିଏ ଆସନ୍ତି ଆମକୁ କୁହନ୍ତି ଯେ ବୁଣିକି ଦେବା ପାଇଁକା ଆମେ ନିଜେ ବୁଣୁ ଆଉ ସୂତା ଉପରେ ମ୍ୟାଡ଼ାମ୍ ବହୁତ ପ୍ରକାରର ସୂତା ଅଛି ଆପଣ ଯୋଉ ସୂତା କହିବେ ଆମେ ସେଇ ସୂତାରେ ବୁଣିକି ଦେବୁ ହଁ ସେ ସବୁ ତ ଆମେ ହିଁ ବୁଣିକି ଦେଉଛୁ ଆପଣ ଯେମିତି କହିବେ ଆମେ ସେମିତି ବୁଣି ପାରିବୁ ଯଦି ଆପଣ କିନ୍ତୁ ଆମକୁ କିଛି ଆଡ଼ଭାନ୍ସ ପଇସା ଦେବେ ସୂତା କିଣା ହେବ ଆଉ ଆମର ସବୁ ଆମେ ନିଜେ ତ ବୁଣୁଛୁ ତା'ପାଇଁକା ସମୟ ଧର ଦେଉଛୁ ଆଉ ଟିକିଏ ଆଡ଼୍ଭାନ୍ସ ଦେଇଦେଲେ ଆମର ଗୋଟେ ବିଶ୍ଵାସ ରହିବ ଆମେ ଆପଣଙ୍କୁ ସେଇ ଅନୁସାରେ ଦେଇପାରିବୁ ଆଉ ହଁ ଛଅ ସାତ ହଜାର ଭିତରେ ହେଇପାରିବ ସେଇଟା କ'ଣ କି ଆମର ତଥାପି ତିନି ହଜାର ଯଦି ଖାଲି ସମ୍ବଲପୁରୀ ଶାଢ଼ୀ ନେବେ ଆପଣ ସେଇଟା ଆମର କେବଳ ଆମର ତିନି ହଜାରରୁ ଆରମ୍ଭ ସେଟା ଆପଣ ନେଇପାରିବେ ଦୁଇ ହଜାର ମଧ୍ୟ ଅଛି ନେଇପାରିବେ କିନ୍ତୁ ଯଦି ପାଟଫାଟ ନେବେ ଆଉ ଟିକିଏ ଦାମ୍ ପଡ଼ିବ ଆଉ ଶାଢ଼ୀରେ ବି ବିଭନ୍ନ ପ୍ରକାରର ରହିଛି ଯେମିତି କୋଉ ଶାଢ଼ୀ କେତେ ଇଏ ର ସୂତା ଯୋଉଥିରେ ଯେମିତି ଲାଗିଛି ଆଉ ରଙ୍ଗୀନ୍ ସୂତା ଜାଣିଥିବେ ଆପଣ ସୂତା ଉପରେ ବେଶୀ ପଇସା ହଉ ଠିକ୍ ଅଛି ଆପଣ ଆମକୁ ଚାରି ପାଞ୍ଚ ଦିନ ଟାଇମ୍ ଦିଅନ୍ତୁ ଆମେ ଆପଣଙ୍କର ସାତ ଖଣ୍ଡ ଶାଢ଼ୀ ସମ୍ବଲପୁରୀ ଭଲ ସୂତା ଶାଢ଼ୀ ବୁଣିକିରି ଆପଣଙ୍କୁ ଆରାମରେ ଦେଇଦେବୁ ଆଉ କପଡ଼ା କେତେ ପିସ୍ ନେବେ କହୁଥିଲେ ହଁ ତା ଆପଣ ତ ଜାଣିଛନ୍ତି ସେଟ୍ କପଡ଼ାଟା ଯଦି ପ୍ୟାଣ୍ଟ୍ ରହୁଛି ଆଉ ଆମର ସାର୍ଟ୍ କପଡ଼ା ରହୁଛି ଆଉ ଓଢ଼ଣୀଟା ରହୁଛି ସେଟା ଅତି ଛୋଟରେ ଆମର ଚାରି ହଜାରରୁ ଆରମ୍ଭ ହଉ ଆପଣ କହିଲେ ମୁଁ ଆସିକି ଟିକିଏ ନେଇଯିବେ ଆପଣ ମୋତେ କିଛି ପଇସା ଆଡ଼ଭାନ୍ସ କଲେ ମୁଁ କ ତିଆରି କରିବି ବୁଣିକି ଆମକୁ ପୁଣି ସମୟ ଆମେ ଦୁଇ ଜଣ ଲୋକ ବୁଣିବୁ ପାଞ୍ଚ ଖଣ୍ଡ ତା'ପାଇଁ ସମୟ ଦରକାର ଆପଣ ଟିକିଏ କାଲି ଶୀଘ୍ର ଆସିକି ଟିକିଏ ପଇସା ଆଡ଼ଭାନ୍ସ କରିଦେଲେ ମୁଁ ଦେଇଦେବି ଆଉ ହେଲା